ପାଣିରେ ପହଁରିବା ଦ୍ୱାରା ଆମ ବଡ଼ିର ରକ୍ତ ସଞ୍ଚାଳନ ହୋଇଥାଏ ଆଉ ଆମ ବଡ଼ିର ଏକ୍ସସାଇଜ୍ ମଧ୍ୟ ହୋଇଥାଏ ଆମେ ପାଣିରେ ଯେତେବେଳେ ପହଁରିଥାଉ ସେତେବେଳେ ଆମ ବଡ଼ିକୁ ବହୁତ ଗୁଡ଼ିଏ ଫିଟନେସ୍ବି ହୋଇଥାଏ ଆଉ ପହଁରିବାର ଆମ ବଡ଼ିକୁ ଫାଇଦା ମଧ୍ୟ ହୋଇଥାଏ ଆଉ ଆମେ ସେଇ ପହଁରିଥିବା ବେଳକୁ ପାଣି ଭିତରେ ଆମେ ତିନିରୁ ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ପାଣି ଭିତରେ ଶ୍ଵାସକୁ ଅଟକାଇ ରଖିପାରିଥାଉ